ଆମେ ଗୋଟେ ଦଶଜଣିଆ ଏସ୍ ଏଚ୍ ଜି ଗ୍ରୁପ୍ କରିଛୁ ସେ ଦଶଜଣ ଭିତରେ ଆମେ ଦିନେ ଗ୍ରୁପ୍ରେ ଆମେ କଥା ହେଲୁକି ଭୋଜି କରିବାକୁ ଯିବୁ ଭୋଜି ସେଇ ପାଖରେ ଅଛି ଗୋଟେ ଜାଗା ସେଇଠିକି ଆମେ ଦଶଜଣ ଆମେ ପ୍ରିପେରେସନ୍ ସବୁ କରିକି ଗଲୁ ସେଠି କ'ଣ ହେଲା କି ରୋଷେଇ ଦଶଜଣ ପାଇଁ ମୁଁ କହିଲି ମୁଁ କରିବି ମୋତେ ଖୁସି ଲାଗେ ମୁଁ କହିଲି ଯେହେତୁ ପନିକିରି ପରିବା କାଟୁ କାଟୁ ବହୁତ ପରିବା ମୋ ହାତଟା ଟିକେ କଟିଗଲା ସେ କଟିଗଲା ପରେ ବି ମୁଁ ସବୁ ପରିବା କାଟିକି ପୁଣି ରୋଷେଇ କଲି ରୋଷେଇ ଚୁଲିରେ ଯେହେତୁ ବାହାରେ କରିବୁ ଚୁଲି ରୋଷେଇ କଲାବେଳେ ତେଲ ପରିବା ଛାଣୁ ଛାଣୁ ତେଲ ହାତରେ ମାନେ ଟିକେ ଛିଟିକି ଗଲା ଫୁଟୁକା ହେଇଗଲା ଆଉ ଆଉ ତା'ପରେ ବି ସବୁ ଭାତ ଡାଲି ଖଟା ଯେଉଁ ମିକ୍ସଚର୍ ଆଉ ମାଂସ ତରକାରୀ ଏସବୁ କରିକି ସବୁ ରୋଷେଇ ମିଶି ମୁଶାକି ସବୁ କଲି କିନ୍ତୁ ମୁଁ ଟିକେ ରୋଷେଇ କଲି ସେଇ ରୋଷେଇ କଲା ଭିତରେ ଟିକେ ତେଲ ଛିଟିକି କି ହାତ ଫୋଟକା ହେଇଗଲା ପନିକିରେ ପରିବା କଟିଗଲା ଏଇସବୁ ହେଲା କିନ୍ତୁ ବହୁତ ଭଲ ଲାଗିଲା ଭୋଜିଟା ସେ ଭୋଜିରେ ସମସ୍ତେ ଆମେ ବହୁତ ଏଞ୍ଜୟ ମାନେ ମନ ପୁରା ଖୁସି କଲୁ ଆଉ ସମସ୍ତେ ଖୁସି ହେଲୁ ମଜାମସ୍ତି କଲୁ ତା'ପରେ ଲାଷ୍ଟ ବେଳକୁ ମୁଁ ରୋଷେଇ କରୁଥିଲି ସବୁ ରୋଷେଇ ବି ମାନେ ସମସ୍ତେ ଖାଇଲେ ସମସ୍ତଙ୍କୁ ଭଲ ଲାଗିଲା ବହୁତ କହିଲେ ବହୁତ ସବୁ ଭଲ ହେଇଛି ଆଉ ଖାଦ୍ୟ ମୁଁ ବି ଖାଇଲି ସମସ୍ତେ ଖାଇଲେ ପୁଣି ମଜାମସ୍ତି କରିକି ସବୁ ପୁଣି ଆମେ ଆସିଲୁ ପୁଣି ଆସିକି ଘରେ ରେଷ୍ଟ କଲୁ